ମୋର ଗୋଟେ ବଗିଚା ଅଛି ସେଥିରେ ବିଭିନ୍ନ ଫୁଲ ଫୁଲ ଗଛ ଲଗେଇଛି ଫୁଲ ଗଛ ଫଳ ଗଛ ସବୁ ଅଛି ଫୁଲ ମଧ୍ୟରୁ ଗୋଲାପ ଫୁଲ ଅଛି ଗେଣ୍ଡୁ ଫୁଲ ଅଛି ପ୍ରକାର ଫୁଲ ଗଛ ଅଛି ଆଉ ଫଳ ଗଛ ଭିତରେ କଦଳୀ ଗଛ ଅଛି ଆମର ଯେଉଁ ଗୋଟେ ଅଛି ଆମ୍ବ ଗଛ ଅଛି ଛୋଟିଆଟା ଆମ୍ବ ବହୁତ ମିଠ ଥାଏ ସବୁବେଳେ ତା'ପରେ ତାକୁ ସବୁବେଳେ ପାଣି ଦିଆ ଦେଇ କରୁଛୁ ସନ୍ଧ୍ୟାରେ ସକାଳେ ଦୁଇ ଟାଇମ୍ ଯାକ ପୋକ ଲାଗିଲେ ଔଷଧ ଛିଡ଼ି କଉଛୁ ଆମେ ସବୁବେଳେ ତା'ର ଭଲ ଭାବରେ ଯତ୍ନ ବି ସେ ନଉଛି ତାକୁ ସେଇଥିରେ ମିଶେ ଫୁଲ ମିଶେ ପୂଜାରେ ମିଶେ କାମ ଲାଗେ ଆମକୁ ଘରକୁ ବାହାରେ ଘର ପଡ଼ୋଶୀ ଘର ମିଶା ଆସେ ଫୁଲ ନେବାକୁ ସବୁବେଳେ ପୂଜା ପାଇଁ ଗାଁରେ ପୂଜା ହେଲେ ମିଶେ ତାକୁ ଦିଏ ତାକୁ ସେମାନେ ସେ ନେଇଯାଏ ଆସି ଫୁଲ ଫୁଲ ସବୁ ଆସି ନେଇଯାଏ ସମସ୍ତେଙ୍କ ବଗିଚା ଦେଖିକି ନା ମୋର ମତେ ପ୍ରଶଂସା କାରଣ କହୁଛି ସବୁ ଲୋକମାନେ କହୁଛନ୍ତି କି ଆରେ ତୋର ବଗିଚାରେ ମସ୍ତ୍ ଭଲ ଅଛି ମସ୍ତ୍ ଫୁଲ ଲଗେଇଛୁ ଫଳ ଲଗେଇଛୁ ଆସିଲେ ଫଳ ଟେଷ୍ଟ୍ ଅଛି ଆମ୍ବ ଟେଷ୍ଟ୍ କଦଳୀ ଟେଷ୍ଟ୍ ସବୁ ଅଛି ଆଉ କଦଳୀ ଗଛ ଏବେ ଗୋଟ ଗଛରେ କଦଳୀ ଆସିଲା ପାଚିଲା କଦଳୀ ମସ୍ତ୍ ମିଠା ଲାଗୁଥିଲା ବଡ଼ ବଡ଼ କଦଳୀ ହୋଇଥିଲା ଆମ୍ବ ଗଛ ତେବେ ଫୁଲ ଆସିଛି ଏବେ ଆମର ଆମ୍ବ ଗଛରେ ସେ ଆମ୍ବ ବି ଭଲ ମିଠା ଥାଏ ସବୁବେଳେ